ବଲିଉଡ଼୍ ଆରୁ ଟଲିଉଡ଼୍ ଭାରତର ଫ୍ୟାସନ୍ ଟ୍ରେଣ୍ଡ୍କୁ ବହୁତ୍ ପ୍ରଭାବିତ୍ କରିଚେ ଫ୍ୟାସନ୍ ଟ୍ରେଣ୍ଡ୍ରେ ଯେନ୍ତା ନୂଆ ନୂଆ ଡ୍ରେସ୍ ନୂଆ ନୂଆ ଷ୍ଟାଇଲ୍ ଡିଜାଇନ୍ରେ ପିନ୍ଧୁଥିସନ୍ ସେନ୍ତା ବଲିଉଡ଼୍ ଆର୍ ଟଲିଉଡ଼୍ ଫିଲ୍ମ୍ରେ ସବୁ ୟୁଜ୍ କରାହେଇଚେ ଯେନ୍ତାକି ବଲିଉଡ଼୍ରେ ଗୁଟେ ସୋଲେ ଫିଲ୍ମ୍ଟେ ଅଛେ ଟାଇଗର୍ ଥ୍ରୀ ଗୁଟେ ଅଛେ ତାର୍ପରେ ଜବାନ୍ ଫିଲ୍ମ୍ଟେ ଅଛେ ସେ ସେଥିରୋ ବିଲ୍ କିନି ସେ ହିରୋମନେ ନୂଆ ହଲ୍ ପୁରା ଡିଜାଇନ୍ର ଗୋଟେ ପିନ୍ଧିଚନ୍ ଯେନ୍ତାକି ସୋଲେ ଫିଲ୍ମ୍ରେ ଗୋବର୍ ସିଂ ଗୁଟେ ଡ୍ରେସ୍ଟେ ପିନ୍ଧିଚେ ଯେନ୍ଥିରେ ସେ ପୁରା ଗୁଟେ ଡାକୁ ଏନ୍ତା ଦିଶ୍ସିି ଆର୍ ସେ ଡ୍ରେସ୍ଟା ମତେ ବହୁତ୍ ପସନ୍ଦ୍ ଲାଗିଚେ ସେନ୍ତା ଟାଇଗର୍ ଥ୍ରୀରେ ବିଲ୍ ଗୁଟେ ସଲ୍ମାନ୍ ଖାନ୍ ଗୁଟେ ଟିସାର୍ଟ୍ଟେ ପିନ୍ଧଛେ ଆରୁ ଗୁଟେ କରିଆଟେ ଗୁର୍ମୁଟେଇ ହେଇଚେ ସେଟା ବି ବହୁତ୍ ପସନ୍ଦ୍ ଲାଗ୍ଲା ଆର୍ ତାର୍ ପରେ ଜବାନ୍ ଫିଲ୍ମ୍ରେ ସାରୁଖାନ୍ ଗୁଟେ ଜ୍ୟାକେଟ୍ଟେ ପିନ୍ଧିଚେ ଆରୁ ସେ ଗୁଟେ ବେଣ୍ଡିଜ୍ଟା ମୁଡ଼େ ବାନ୍ଧିଚେ ସେ ଟ୍ରେଣ୍ଡ୍ଟା ଗୁଟେ ମତେ ବହୁତ ପସନ୍ଦ୍ ଲାଗ୍ଲା ହେନ୍ତା ଟଲିଉଡ଼୍ରୁ ଗୁଟେ ପୁଷ୍ପା ମୁଭିଟେ ଅଛେ ସେ ମୁଭିରେ ଗୁଟେ ଗୁଟେ ଜଙ୍ଗ୍ଲି ଆଦିବାସୀ ଲୋକ୍ ଏନ୍ତା ଗୁଟେ ଡ୍ରେସ୍ଟେ ସେ ପିନ୍ଧିଚେ ସେ ଡ୍ରେସ୍ଟା ବି ବହୁତ୍ ପସନ୍ଦ୍ ଲାଗ୍ଲା ଆର୍ ଗୁଟେ ବହୁତ୍ ଅଲ୍ଗା ହିସାବର୍ ଡ୍ରେସ୍ଟେ ସେଟା ଏ ଆରୁ ମୁଇଁ ସେ ପୁଷ୍ପା ଚଳଚ୍ଚିତ୍ରରୁ ବି ସେନ୍ତା ପ୍ରକାର ଡ୍ରେସ୍ଟା ମୁଇଁ ବନେଇଥିଲି ଆର୍ ସେ ବନେଇକରି ମୁଇଁ ସେ ପୁଷ୍ପା ମୁଭିିକେ ମୁଇଁ ଦେଖି ଯାଇଥିଲି